ଆମ ଅଞ୍ଚଳରେ ପ୍ରାୟତଃ ଲୋକ ପ୍ରାକୃତିକ ସମ୍ପଦକୁ ନେଇ ମାନେ ବ୍ୟବସାୟ କରିଥାନ୍ତି ଆଗରୁ ପ୍ରାକୃତିକ ସମ୍ପଦକୁ ନେଇ ଯଦି କହିବା ଆମେ ଚାଷ ହେଇଗଲା ମାଛ ଧରା ହେଇଗଲା ପଶୁପାଳନ ହେଇଗଲା ଦୁଗ୍ଧ ଉତ୍ପାଦନ ହେଇଗଲା ଏହିସବୁ ଜିନିଷ ହେଇଗଲା ମାନେ ଆମେ ସବୁ ପ୍ରାକୃତିକ ସମ୍ପଦକୁ ନେଇ କରିଥାଉ କିନ୍ତୁ ଆଜିକା ଯୁଗରେ ପଇସାର ମାତ୍ରାଧିକ ଅଧିକ ଆବଶ୍ୟକ ପଡ଼ୁଛି ସେଥି ଯୋଗୁଁ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ମଧ୍ୟ ଆମକୁ କିଣିବାକୁ ଆବଶ୍ୟ ମାନେ କିଣିବାକୁ ବାଧ୍ୟ ଆମେ ହେଉଛୁ ଯେମିତି କି କୃଷି କରିବା ସମୟରେ ବା ଚାଷ କରିବା ସମୟରେ ଟ୍ରାକ୍ଟରର ନିହାତି ଆବଶ୍ୟକ ହେଉଛି ଏବଂ ଧାନ କାଟିବା ସମୟରେ ଧାନକୁ ଧାନ ଯେଉଁ କାଟିବା ଯେଉଁ ଧାନ ଯେଉଁ ଗଛ ଥାଏ ସେଥିରୁ ଧାନ ବାହାର କରିବା ସମୟରେ ଏସବୁ ପାଇଁ ଯନ୍ତ୍ରପାତି ବା ଟେକ୍ନୋଲୋଜି ବ୍ୟବହାର ହେଉଛି ଏବଂ ଧରା ମାଛ ଧରା ଆପଣ କୁହନ୍ତୁ ମାଛ ତ ଜାଲରେ ଧରୁଛୁ କିନ୍ତୁ ବିଭିନ୍ନ ପ୍ରକାରର ଅନ୍ୟ ଟେକ୍ନୋଲୋଜି ବ୍ୟବହାର କରିକି ବି ମାଛ ଧରି ହେଇ ପାରୁଛି ପଶୁପାଳନ ଧର କୁହନ୍ତୁ ପଶୁପାଳନ ତ ଆମ ଅଞ୍ଚଳରେ ବହୁତ ପ୍ରସିଦ୍ଧ ମାନେ ବହୁତ ଲୋକମାନେ ପଶୁ ରଖନ୍ତି ଏବଂ ତା'କୁ ବିକ୍ରି କରିକି ମଧ୍ୟ ନିଜେ ଖାଆନ୍ତି ନେଇ ବିକ୍ରି କରନ୍ତି ବି ନିଜେ ବି ଖାଆନ୍ତି ପଶୁପାଳନ ଗୋଟେ ଭଲ ବ୍ୟବସାୟ ଏବଂ ପଶୁପାଳନରେ ଟେକ୍ନୋଲୋଜି ଯଦି କହିବି ବିଭିନ୍ନ ପ୍ରକାର ଯନ୍ତ୍ରପାତି ଖାଦ୍ୟ ଦେବା ସମୟରେ ବ୍ୟବହାର ହୁଏ ଏବଂ ଦୁଗ୍ଧ ଉତ୍ପାଦନ ଯେଉଁ ଆପଣ କହୁଛନ୍ତି ଦୁଗ୍ଧ ଉତ୍ପାଦନ କରିବା ସମୟରେ କ'ଣ ହୁଏ ନା ଯନ୍ତ୍ରପାତି ଯଦି କହିବି ଟେକ୍ନୋଲୋଜି ଯଦି କହିବି ତାଙ୍କ ଗୃହକୁ ବନେଇବାରେ ଟେକ୍ନୋଲୋଜି ବ୍ୟବହୃତ ହୁଏ ଏବଂ ତାଙ୍କର କ୍ଷୀର ଦୁ ଦୁଇଁଲା ବେଳେ ମଧ୍ୟ ଟେକ୍ନୋଲୋଜି ଉତ୍ପାଦନ ହୁଏ ଏହିଭଳି ଭାବେ ଟେକ୍ନୋଲୋଜି ଆମକୁ ବହୁତ ଭାବରେ ସାହାଯ୍ୟ କରିଛି ଆଉ ବହୁତ କିଛି ଅଛି ଯେଉଁଡ଼ା କି ଆମ ପାଇଁ ଆଜି ସହଜ ହୋଇଯାଇଛି ଆଗରୁ କଷ୍ଟ ହେଇଥିଲା ଯେମିତି କି ଆମେ ରୋଷେଇଶାଳା ଦେଖନ୍ତୁ ଆଗରୁ ରୋଷେଇଟା ବହୁତ କଷ୍ଟ ହୁଏ ଯେମିତି କି ଚୁଲି ହେଇଗଲା ଚୁଲିରେ କାଠ ଆଣ ତା'ପରେ ଧୁଆଁ ବାହାରିବା ହେଇଗଲା ପୋଡ଼ା ଗନ୍ଧ ହୋଇଗଲା ଏହି ସବୁ ଜିନିଷ ବହୁତ ଅସୁବିଧା ହୁଏ କିନ୍ତୁ ଏବେ ଗ୍ୟାସ ଦ୍ୱାରା ସେ ସବୁ ଜିନିଷ ହେଇପାରୁନି ବ ବ ମାନେ ବଟା ଫଟା ପାଇଁ ଇଏ ହେଇଗଲା ମାନେ ଗ୍ରାଇଣ୍ଡର ହେଇଗଲା ଆଉ ବଟା ହେଉଛି ସିଳି ପୁଆରେ କେହି ବାଟୁ ନାହାଁନ୍ତି ଏହିଭଳି ବହୁତ ଜିନିଷ କିଛି ଅଛି ଫ୍ୟାନ ହେଇଗଲା ଆମର ରୋଷେଇ ଘରେ ସ ତ ପ୍ରତ୍ୟେକ ଜିନିଷ ହିଁ ଯନ୍ତ୍ରପାତି ବା ଟେକ୍ନୋଲୋଜି ବ୍ୟବହାର ହେଇଛି